ମୟୂରଭଞ୍ଜ ଜିଲ୍ଲାରେ ବହୁତ ବହୁତ ଜାଗା ଅଛି ବହୁତ ଐତିହାସିକ ସ୍ଥାନ ଅଛି ଯେଉଁଥିରେ ଯେଉଁଥିରେ ଆମର ମନ୍ଦିର ମଧ୍ୟ ବହୁତ ଅଛି ଆମର ପ୍ରସିଦ୍ଧ ହେଉଛି ମୟୂରଭଞ୍ଜରେ ମା' ଅମ୍ବିକା ମନ୍ଦିର ଆଉ ଆମର ଜଗନ୍ନାଥ ମନ୍ଦିର ଆମର ଯେଉଁ ଜଗନ୍ନାଥ ମନ୍ଦିର ଅଛି ସେ ହେଉଛି ବାଲେଶ୍ୱର ଗୋଲେଇ ପାଖରେ ଅବସ୍ଥିତ ଆଉ ପ୍ରତିବର୍ଷ ଆମର ଏଠି ରଥ ହୁଏ ଆଉ ଆମର ଆମର ଯେଉଁ ମୟୂରଭଞ୍ଜର ଜଗନ୍ନାଥ ମନ୍ଦିର ଅଛି ଏହାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଏ ଆଉ ଆମର ଯେଉଁ ଅମ୍ବିକା ଅମ୍ବିକା ମନ୍ଦିର ଅଛି ତାଙ୍କୁ ସାକ୍ଷାତ ସାକ୍ଷାତ ମାନେ ଦେବୀ ଭାବରେ ପ୍ରସିଦ୍ଧ ଆଉ ଆମର ଯେଉଁ ମୟୂରଭଞ୍ଜରେ ଆହୁରି ମଧ୍ୟ ମନ୍ଦିର ଅଛି ଯେଉଁ ରାଇରଙ୍ଗପୁର ଯିବା ବାରିପଦାରୁ ରାଇରଙ୍ଗପୁର ଯିବା ରାସ୍ତାରେ ଗୋଟେ ଘାଟି ପଡ଼େ ସେ ଘାଟିରେ ଅଛନ୍ତି ମା' ଦ୍ୱାରଶୁଣୀ ଯେଉଁଥିରେ କି ସମସ୍ତେ ଯିବା ଆସିବା ସମୟରେ ସେଠି ମା'ଙ୍କୁ ପ୍ରଣାମ କରିକି ସମସ୍ତେ ଯାଆନ୍ତି ଆଉ ଆମର ଏଠି ଅଛି ଦେବକୁଡ଼ ଅଛି ଆଉ ଅଛି ସେମିତି ବୁଲିବା ପାଇଁ ଜାଗା ଅଛି ଲୁଲୁଙ୍ଗ ସମସ୍ତେ ପ୍ରାୟ ନୂଆବର୍ଷ ଏମିତି ସମୟରେ ବୁଲିବା ପାଇଁ ଯାଆନ୍ତି ସେଠି ପିକ୍ନିକ୍ ପାଇଁ ଯାଇଥାନ୍ତି ଆଉ ଆମର ହେଉଛି ଶିମିଳିପାଳ ରହିଛି ଆମ ମୟୂରଭଞ୍ଜରେ ସେଠି ସେଠି ମଧ୍ୟ ସେଟା ମଧ୍ୟ ବହୁତ ପୂର୍ବରୁ ରହିଛି ବ୍ୟାଘ୍ର ପ୍ରକଳ୍ପ ଅଛି ଆଉ ଆମର ଏମିତି ବହୁତ ଦୁର୍ଗ ମଧ୍ୟ ରହିଛି ଏଇଠି ଆଉ ଆମର ମୟୂରଭଞ୍ଜ ରାଜାଙ୍କର ପ୍ୟାଲେସ୍ ମଧ୍ୟ ଅଛି ଯେଉଁଠି କି ଆମର ଏମ୍ ପି ସି କଲେଜ ନାଁରେ ହେଉଛି ନାମିତ କରାଯାଇଛି